ଓଡ଼ିଆ କହିବା କିମ୍ବା ଲେଖିବା ସମୟରେ ଆମେ କିଛି ଅସୁବିଧା ସମ୍ମୁଖୀନ କରୁନାହୁଁ କାହିଁକିନା ଆମେ ଓଡ଼ିଆବାସୀ ଯେହେତୁ ଆମକୁ ଓଡ଼ିଆ ଆମେ ଜନ୍ମଠାରୁ ପୂରା ଜନ୍ମଠାରୁ ଆମେ ଓଡ଼ିଆ ଭାଷା ହିଁ ଶୁଣି ଆସୁଛୁ ଲେଖି ଆସୁଛୁ କହି ଆସୁଛୁ ଓ ଓଡ଼ିଆ ଓଡ଼ିଶା ଯେଉଁ ରାଜ୍ୟ ଅଛି ଓଡ଼ିଶା ରାଜ୍ୟରେ ତ ଓଡ଼ିଆ ଭାଷା ପ୍ରମୁଖ ଭାବରେ ଧରାଯାଏ ଓ ଓଡ଼ିଶା ଭାଷା ହେଉଛି ଓଡ଼ିଶା ରାଜ୍ୟରେ ଏକ ପ୍ରମୁଖ ଭାଷା ଏବଂ ସମସ୍ତେ ଓଡ଼ିଆ ଭାଷା କହିଲେ ହିଁ ଜାଣନ୍ତି ଓଡ଼ିଶାରେ ଆମକୁ ଲେଖିବାପାଇଁ କହିବାପାଇଁ କିଛି ବି ଅସୁବିଧା ହୁଏନି ଏମିତିରେ ବି ଇଂଲିଶ୍ ମିଡ଼ିଅମ୍ ପିଲାମାନଙ୍କୁ ମଧ୍ୟ ଓଡ଼ିଶା ଓଡ଼ିଆ ଭାଷା ଲେଖିବାପାଇଁ କିଛି ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ୁନାହାନ୍ତି ସେମାନଙ୍କୁ ଫାଷ୍ଟ୍ ଫାଷ୍ଟ୍ ଟିକିଏ ଟିକିଏ ଖରାପ ଲାଗିବ ଓଡ଼ିଆ ଲାଙ୍ଗୁଏଜ୍ରେ ଲେଖିବାପାଇଁ ତା'ପରେ ଅଭ୍ୟାସ ହେଇଗଲେ ବହୁତ ସହଜରେ ସେମାନେ ଲେଖିପାରନ୍ତି ଓଡ଼ିଆ ଲାଙ୍ଗୁଏଜ୍କୁ ଆମେମାନେ ସବୁ ଓଡ଼ିଆ ଓଡ଼ିଆ ବା ଓଡ଼ିଶାର ଲୋକ ଓଡ଼ିଆ ଭାଷାକୁ ପ୍ରଥମ ସୋପାନରେ ଆମେ ଗ୍ରହଣ କରୁ ଆମେ ଲେଖୁ ପଢ଼ୁ ଶୁଣାଉ ଆମର ଦୈନନ୍ଦିନ ଭାଷାରେ ଯେଉଁ କଥାବାର୍ତ୍ତା ହେଉ ସେ ଭାଷା ମଧ୍ୟ ଆମର ଓଡ଼ିଆ ହିଁ ହୋଇଥାଏ ତ ମୋର କହିବା କଥା ହେଲା ଏୟା ଯେ ଆମେ ଯେତେବେଳେ ବାହାରକୁ କୁଆଡ଼େ ଯାଉଛୁ କେଉଁଠିକି ବି ଯାଉଛୁ କିମ୍ବା କେଉଁଠିକି ବି ଓଡ଼ିଆ ଭାଷାରେ କିମ୍ବା ଆମକୁ ଯେହେତୁ ଅନ୍ୟ କିଛି ଭାଷା ଯଦି ଜଣେ ଲୋକଙ୍କୁ ଯଦି ଜଣାନଥିବ ଓଡ଼ିଆ ଭାଷାକୁ ଛାଡ଼ିକି ସେ ଯେତେବେଳେ ବାହାରକୁ କୁଆଡ଼େ ଯାଏ ସେ ସେ ଭାଷାରେ କଥାବାର୍ତ୍ତା ହେଲେ ବାହାର ଲୋକ କେଉଁମାନେ ବି ଶୁଣିପାରନ୍ତି ନାହିଁ କି ବୁଝିପାରନ୍ତି ନାହିଁ ଯେଉଁ ଯେଉଁ ଯେଉଁ ଲୋକମାନଙ୍କୁ କେବଳ ଓଡ଼ିଆ ଭାଷା ହିଁ ଜଣାଥାଏ ସେମାନେ ଯେତେବେଳେ ବାହାରକୁ ଯାଆନ୍ତି ସେମାନେ ବହୁତ ଅସୁବିଧାର ଭାବନାର ସମ୍ମୁଖୀନ କରିବାକୁ ପଡ଼ିଥାନ୍ତି ତ ମୋର କହିବା କଥା ହେଲା ଏୟା ଯେ ଯଦି ଗୋଟେ ଲୋକ ସବୁପ୍ରକାର ଭାଷା ଯଦି ଜାଣିପାରୁଥିବ କହିପାରୁଥିବ ଶୁଣିପାରୁଥିବ ତାହେଲେ ତାକୁ ତା'ର ଦୈନନ୍ଦିନ ଜୀବନରେ ବହୁତସାରା ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିନଥାଏ ସେ କେଉଁଠିକି ଗଲେ ମଧ୍ୟ କଥାବାର୍ତ୍ତା ହେଇଯାଇପାରିବ ସାଧାରଣ ଲୋକମାନଙ୍କ ସହିତ ମଧ୍ୟ ସିଏ କଥା ହେଇ କୌଣସି ବି ଜିନିଷରେ ଯଦି ଅସୁବିଧା ହୋଇଥାଏ କି କୌଣସି ଜିନିଷରେ ଦରକାର ପଡ଼ିଥାଏ ସିଏ ସେମାନଙ୍କୁ ଜଣେଇପାରିବ ତାହାବି କିଛି ଅସୁବିଧାର ସମ୍ମୁଖୀନ ନ ହୋଇକି ତ ସବୁ ସବୁ ଲୋକମାନଙ୍କୁ କିଛି ସବୁ ଭାଷାର ମଧ୍ୟ ଯେମିତିକି ଓଡ଼ି ଆମର ଭାରତର ଯେଉଁମାନ ଭାଷା ଚାଲୁଛି ଯେମିତିକି ଇଂଲିଶ୍ ହିନ୍ଦୀ ଓ ଓଡ଼ିଆ ଏ ଓ ତେଲୁଗୁ ଏମାନେ ଏଇ ପ୍ରାୟତଃ ଚାରିଟା ଭାଷାକୁ ଆମ ଭାରତ ଦେଶରେ ପ୍ରାଧାନ୍ୟତା ଦିଆଯାଇଥାଏ ତ ଏଇ ଚାରିଟା ଭାଷାରୁ ଭିତରୁ ଯେଉଁ ବା ରାଜ୍ୟର ଲୋକ ସେଇ ରାଜ୍ୟ କଥାବାର୍ତ୍ତା ଜାଣିଥାନ୍ତି ଆମର ଓଡ଼ିଶା ରାଜ୍ୟର ଲୋକ ଖାଲି କେବଳ ଓଡ଼ିଶା ଓଡ଼ିଆ ଜାଣନ୍ତି ଇଂଲିଶ୍ ବି ଜାଣନ୍ତି ଓଡ଼ିଆ ହିନ୍ଦୀ ବି ଜାଣନ୍ତି କିନ୍ତୁ ସବୁ ଭାଷା ଜାଣିବାର ଏକ ଶୈଳୀ ଅଛି ଯଦି ଗୋଟେ ଲୋକ ସବୁ ଭାଷାର ଯଦି ପାରଙ୍ଗମ ନଥିବ ତାହେଲେ ସିଏ ଯେତେବେଳେ ବାହାରକୁ ଯିବ କିଛି ବି କହିବାପାଇଁ କିଛି ବି ଜାଣିବାପାଇଁ ସିଏ ତାର ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ ତାକୁ ତ ସବୁ ରାଜ୍ୟରେ ଅନ୍ୟ ଯା ରାଜ୍ୟର ଭାଷା ଯଦି କିଛି ବି ଆଡ଼୍ କରାଯାଇପାରେ କୌଣସି ବହିରେ କୌଣସି ବି ଜାଗାରେ ଯଦି ଗୋଟେ ଲୋକ ଯଦି ଅନ୍ୟ ରାଜ୍ୟର ଭାଷା ଯଦି ଜାଣିପାରୁଛି ଶିଖିପାରୁଛି ତାହେଲେ ତ ତା'ର କିଛି ଅସୁବିଧା ନୁହଁ ଯେତେବେଳେ ସିଏ ଯେତେବେଳେ ବାହାର ରାଜ୍ୟକୁ ଯାଏ ବାହାର ରାଜ୍ୟରେ କଥାବାର୍ତ୍ତା ହୁଏ ଯାହାବି ହେଉ ସିଏ ତାର କିଛି ଅସୁବିଧା କରିବାକୁ ସମ୍ମୁଖୀନ କରିବାକୁ ପଡ଼ିନଥାଏ ତାକୁ ଯେଉଁ ଯେଉଁ ରାଜ୍ୟର ଯେଉଁ ଯେଉଁ ସରକମାନେ ଅଛନ୍ତି ସେମାନେ ପ୍ରାଧାନ୍ୟତା ଦିଅନ୍ତି ସେମାନଙ୍କ ରାଜ୍ୟର ଭାଷାକୁ ଯେଉଁ ରାଜ୍ୟର ଲୋକ ସେଇ ରାଜ୍ୟର ଭାଷା ବହୁତ ପାରଙ୍ଗମ ଭିତରେ କୁହନ୍ତି ଆମେ ଯେହେତୁ ଓଡ଼ିଶାବାସୀର ଲୋକ ଓଡ଼ିଶା ରାଜ୍ୟର ଲୋକ ଆମକୁ ଓଡ଼ିଶା ଲେଖିବାରେ କି ଓଡ଼ିଆ କହିବାରେ କି ଓଡ଼ିଆରେ କଥାବାର୍ତ୍ତା ହେବାପାଇଁ କୌଣସି ବି ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିନଥାଏ ଯେତେବେଳେ ଆମମାନଙ୍କ ଭିତରୁ କେତେଜଣ ଲୋକ ଅଛନ୍ତି ଯେଉଁମାନଙ୍କୁ କି କେବଳ ଓଡ଼ିଆ ଭାଷା ହିଁ ଜଣାଥାଏ ସେମାନେ ଯେତେବେଳେ ବାହାରକୁ ରାଜ୍ୟକୁ ଯାଆନ୍ତି ବାହାର ଗାଁକୁ ଯାଆନ୍ତି ଯେତେବେଳେ କାହା ସହିତ କଥାବାର୍ତ୍ତା ହୁଅନ୍ତି କିଛି ବ୍ୟବହାର କିଛି କିଛି ବି ଦରକାର ପଡ଼ିଥାଏ ସେମାନେ ଅନ୍ୟଜଣଙ୍କ ଦ୍ୱାରା ସାଧାରଣ ଭାଷାରେ ମଧ୍ୟ କଥା ହେଇପାରନ୍ତି ନାହିଁ ଓଡ଼ିଆ ରାଜ୍ୟରେ ରହିଲେ ମଧ୍ୟ ଅନ୍ୟ ଭାଷା ଜାଣିବା ନିହାତି ଦରକାର